ପାଞ୍ଚଟି ତାରିଖର ନାମ ହେଲା ଉଣେଇଶ ତିନି ଦୁଇ ହଜାର କୋଡ଼ିଏ ଆଉ ଗୋଟେ ହେଲା ପାଞ୍ଚ ସାତ ଦୁଇ ହଜାର ଏକୋଇଶ ଆଉ ଗୋଟେ ହେଲା ପଚିଶ ନଅ ଦୁଇ ହଜାର ବାଇଶ ଆଉ ଗୋଟେ ହେଲା ସତର ଛଅ ଦୁଇ ହଜାର

ଆଉ ଗୋଟେ ହେଲା ପାଞ୍ଚ ନଅ ଦୁଇ ହଜାର ଏକୋଇଶ